ବିଜ୍ଞାନ ବିଜ୍ଞାନ ଯାହାକୁ ଆମେ ନିତିଦିନର ସବୁବେଳେ ୟୁଜ୍ କରୁ ଯେକୌଣସି ଜିନିଷ ଆଜିକାଲି ଆମେ ୟୁଜ୍ କରିବା କିମ୍ବା ବ୍ୟବହାର କରିବା ତାହା ହେଉଛି ତାହା ହେଉଛି ଏକ ପ୍ରକାର ବିଜ୍ଞାନ ଏବଂ ଏହାର ଏବଂ ପ୍ରଯୁକ୍ତିବିଦ୍ୟା ଏହି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପାଇଁ ଆଜି ଆଜି ଦୁନିଆ କେଉଁଠାରୁ ଯାଇ କେଉଁଠାରେ ପହଞ୍ଚୁଛି ପୂର୍ବରେ ଯେଉଁଠାରେ ଥିଲା ଯେଉଁଠାରେ ପାରା ଦ୍ୱାରା ଚିଠି ପଠାଯାଉଥିଲା ଏବେ ସେଠି ଏ କେବଳ ଗୋଟିଏ ଫୋନ୍ କଲ୍ ବା ଏସ୍ ଏମ୍ ଏସ୍ ଦ୍ୱାରା ଦେଶ ବିଦେଶରେ ଯାଇ ଖବର ପହଞ୍ଚୁଛି ଏହା ହେଉଛି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଏକ ପ୍ରକାର ଆଡ଼ଭାନଟେଜ୍ କହିବାକୁ ଗଲେ ଚଳିବ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ଏ ବିଦ୍ୟା ଯୋଗୁଁ ଆମେମାନେ ପୃଥିବୀ ବାହାର ଜିନିଷ ଅଧେ ଦେଖିନଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ଆମେ ଏଇ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପାଇଁ ଦେଶ ବିଦେଶ ବାହାରୁ ପୃଥିବୀ ବାହାରକୁ ଯାଇ ଯେପରି ଚନ୍ଦ୍ରାୟଣ ଥ୍ରୀ ସେଇପରି ହଁ ଆଉ ଏବଂ ସନ୍କୁ ପଠାଯାଇଥିଲା ଏକ ରକେଟ୍ ଏହିଭଳି ଆମେ ଅନେକ ଜାଗାକୁ ମଧ୍ୟ ଯାଇପାରୁଛନ୍ତି ଏହା କେବଳ ସମ୍ଭବ ହୋଇଛି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏବେ ମଧ୍ୟ କରାଗଲାଣି ଯେ ଇଲେକ୍ଟ୍ରି ଦ୍ୱାରା ଇଲେକ୍ଟ୍ରି ଦ୍ୱାରା ଏରୋପ୍ଲେନ୍ ଇତ୍ୟାଦି